ପ୍ରଥମେ ହେଲା ମୋବାଇଲ ଫୋନ ମୋବାଇଲଟି ମୁଁ ପ୍ରଥମେ ସ୍ୟାମସଙ୍ଗ କମ୍ପାନୀର କିଣିଥଲି ଯାହାର କ୍ୟାମେରା କ୍ୱାଲିଟି ଭଲ ଥିଲା ଏବଂ ତାହାର କ୍ୟାମେରା ଦ୍ଵାରା ଫଟୋ ବି ଭଲ ଉଠୁଥିଲା ଏବଂ ଡାଟା ସବୁ କଲେକ୍ଟ କରି ଭଲ ଭାବରେ ରଖାଯାଉଥିଲା